ହଁ କୁହନ୍ତୁ ହଁ ନମସ୍କାର କୁହନ୍ତୁ

ଗୋଡ଼ ଭାଙ୍ଗିଛି ମାନେ କେଉଁ ଭାଙ୍ଗିଛି କହିଲ ହଁ ହଁ ହଁ ଆମର ତାଙ୍କୁ ସିନା ଆମେ ଦେଖିଲେ ଜାଣିବୁ କ'ଣ କେମିତି ଏକ୍ସରେ କରିଛନ୍ତି କି ଆଉ ତାଙ୍କୁ ଆଣିକି ଆଗେ ଟିକେ ଏକ୍ସରେ ହଁ ହଁ ତାଙ୍କୁ ଆଣନ୍ତୁ ଆଗେ ଏକ୍ସରେ କରିବା ଦେଖିବା କ'ଣ କେମିତି ହେଇଚି ତା'ପରେ ଦେଖାଯିବ ତାଙ୍କ ରଡ଼୍ ପଶିବ କି ପ୍ଲାଷ୍ଟର୍ ହବ କି କ'ଣ କେମିତି ହବ ଦେଖିଲେ ସିନା ପେସେଣ୍ଟକୁ ଜାଣିବା ନହେଲେ କେମିତି ଜାଣିବା ତା'ରୋଗ ବିଷୟରେ ଆପଣ ତାଙ୍କୁ ଧରିକି ଆସନ୍ତୁ ଆଜି ହେଲା ମଙ୍ଗଳବାର ଆପଣ ଧରିକି ଆସନ୍ତୁ ତାଙ୍କୁ ଗୁରୁବାର ଦିନ ଧରିକି ଆସନ୍ତୁ ହଁ ହଁ ହଁ ମୁଁ ଗୁରୁବାର ଦିନ ଆମେ ପୁରା ଫ୍ରି ଅଛୁ ହଁ ଦେଖିବା ତାଙ୍କୁ ଏକ୍ସରେ କରିବା ଏକ୍ସରେ କଲାପରେ ଜଣାପଡ଼ିବ ଗୋଡ଼ ଭାଙ୍ଗିଛି କି ଫ୍ରାକଚର୍ ହେଇଛି କି କ'ଣ ହେଇଛି ଜଣାପଡ଼ିବ ତାକୁ ଦେଖିଲେ ଜାଣିବା ସିନା ତା'ର କ'ଣ ହେଇଛି ଭିତରେ ନ ଦେଖିଲେ କେମିତି ଜାଣିବା କି ଆଉ ଯଦି ଅପରେସନ୍ କରିବାର ଥିବ ଅପରେସନ୍ କରିବେ ଆଉ ଆମର ଦେଖିଲେ ଆମେ ଜାଣିବା ନା କ'ଣ ହେଇଛି ତା'ର ରୋଗଟା କ'ଣ ହେଇଛି କେମିତି କ'ଣ ଜାଣିବା ତା'ର ଯଦି ଗୋଡ଼ ଫ୍ରାକଚର୍ ହେଇଥିବ ଭାଙ୍ଗିଥିବ ଯଦି ତାକୁ ଅପରେସନ୍ କରିବା ପାଇଁ ପଡ଼ିବ ଦୁଇ ମାସ ଅଢ଼େଇ ମାସ ତାକୁ ରେଷ୍ଟ ନେବାକୁ ପଡ଼ିବ ଆଉ ଯଦି ତା'ର ଫ୍ରାକଚର୍ ହେଇଥିବ ହଁ ହଁ ପୁରା ବେଡ଼୍ ରେଷ୍ଟ ନେବାକୁ ପଡ଼ିବ ଆଉ ଯଦି ଫାଟି ଯାଇଥିବ ତା'ହେଲେ ତାକୁ ପ୍ଲାଷ୍ଟର୍ କରିବାକୁ ପଡ଼ିବ କି କ'ଣ କରିବ ସେଟା ଦେଖିଲେ ଜଣାପଡ଼ିବ ବୁଝିଲ କି ଆଉ ତାକୁ ଆମେ ଯଦି ଔଷଧପତ୍ର ଠିକ୍ ଟାଇମ୍ରେ ଖାଇବାକୁ ଦେବ ତାକୁ ନ ଖାଇବାକୁ ଦେଲେ ବି ମେଡ଼ିସିନ ପତ୍ର ଜଲଦି ଶୁଖିବ ନାହିଁ ତେଣୁ କାର୍ଡ଼ ଅଛି କାର୍ଡ଼ ଅଛି ତା'ହେଲେ ସେ କାର୍ଡ଼ ଧରିକି ଆସିବେ କାର୍ଡ଼ ବି ଦେଖିବା ହଁ କାର୍ଡ଼ ଆଣିବେ କାର୍ଡ଼ରେ ଦେଖିବା କାର୍ଡ଼ରେ ଦେଖିବା କ'ଣ ହେଉଛି କେତେ ଟଙ୍କା ଆମର ମେଡ଼ିସିନ ପତ୍ର ସବୁ ଯିବ ମେଡ଼ିସିନ ପତ୍ର ଦିଆଯିବ ସେଇଥିରେ ଆଉ ଆମର ଯେଉଁ ରହିଲା ଯେତିକି ସବୁ ଘର ଖାଇବା ଜିନିଷ ଯେତିକି ମେଡ଼ିସିନ ସେଗୁଡ଼ା ସବୁ ତୁମେ ନିଜେ କିଣିବାକୁ ପଡ଼ିବ ପେସେଣ୍ଟ ପାଖରେ ଜଣେ ରହିପାରିବ କେବଳ ବେଶୀ ଜଣର ରହିବାକୁ ଆମର ଆଲାଓ ନାହିଁ ବୁଝିଲ କି ହଁ ତୁମେ ଆସ ସେଦିନ ଗୁରୁବାର ଦିନ ଆସ ଆମେ କହି କୁହା ଦବୁ କେଉଁଦିନ କେମିତି ଅପରେସନ୍ କରିବା କ'ଣ କରିବା ଏକ୍ସରେଟା ଆଗ କରିଦବା ଏକ୍ସରେ କରିସାରିଲା ପରେ ଆମେ ଜାଣିବା ଯେ କ'ଣ ହବ କ'ଣ ନାହିଁ ହାଁ ଆଉ ତାଙ୍କ ଘରଟା କେଉଁଠି କି ହଁ ହଉ ଠିକ୍ ଅଛି ଆଉ କ'ଣ କରିବା ଆଉ ତା'ହେଲେ ଜଣାପଡ଼ିଯିବ ସେମିତି ଦେଖିବା କ'ଣ କହୁଛି ସେଦିନ ହଁ ଗୁରୁବାର ଦିନ ଆସନ୍ତୁ ଆଉ ତାଙ୍କୁ ଟିକେ ଭଲ ସେ ଧରିକି ଆସିବେ ହେଲା କି ହଉ ହଉ ରଖୁଛି